ଆଜ୍ଞା ମୁଁ ଶୁଭସ୍ମିତା ନନ୍ଦ ମୋର ଘର ନୟାଗଡ଼ ମୁଁ ଆପଣଙ୍କ ରୟାଲ ରେଷ୍ଟୁରାଣ୍ଟକୁ ଯିବାପାଇଁ ଚାହୁଁଛି ମୋ ସାଙ୍ଗ ମାନଙ୍କଠାରୁ ଶୁଣିଛି ଯେ ଏହା ଏକ ଭଲ ରେଷ୍ଟୁରାଣ୍ଟ ବୋଲି ଟିକିଏ କହିବେ ଆପଣଙ୍କ ରେଷ୍ଟୁରାଣ୍ଟରେ କେତେ ସମୟରେ ଖୋଲା ଯିବ ଓ କେଉଁ ଟେବୁଲରେ କେତେ ପଇସା ପଡ଼ିବ ମୋତେ ନନ ଏସି ଓ ଏସିକୁ କେତେ ଦାମ ଦେବାକୁ ପଡ଼ିବ ଏଠାରେ କାର ପାର୍କିଙ୍ଗ ପାଇଁ ସୁବିଧା ରହିଛି କି ରେଷ୍ଟୁରାଣ୍ଟ ବନ୍ଦ କେତେବେଳେ ହେବ ଓ କ'ଣ ସବୁ ଖାଦ୍ୟ ଆପଣଙ୍କ ହୋଟେଲରେ ମିଳିବ ତାହାର ତାଲିକା ଟିକିଏ ମୋତେ କୁହନ୍ତୁ